ମୁଁ ମୋ ପାଠ ପଢ଼ା ଗୋଟେ ସରକାରୀ ବିଦ୍ୟାଳୟରେ କରିଥିଲି ସ୍କୁଲର ନାଁ ଥିଲା ମାନସୀ ପଣ୍ଡା ମୁନ୍ସିପାଲ ହାଇସ୍କୁଲ ତା'ପରେ ସେଠି ଦଶମ ପାସ୍ କରି ସାରିଲାପରେ ମୁଁ ଇନ୍ଦିରା ଗାନ୍ଧୀ ଓମେନ୍ସ କଲେଜରେ ମୋର ପ୍ଲସ୍ ଟୁ ପଢ଼ିଥିଲି ତା'ପରେ ମୁଁ ସେଠି ଇନ୍ଦିରାଗାନ୍ଧୀ କଲେଜରେ ମୋର ପ୍ଲସ୍ ଥ୍ରୀ ବି କମ୍ପ୍ଲିଟ୍ କରିଥିଲି ପ୍ଲସ୍ ଥ୍ରୀ ସାରିଲାପରେ ମୁଁ ଘରେ ବସିଥିଲି ତାପରେ ଛୋଟ ଛୋଟ ଛୁଆ ମାନଙ୍କୁ ଆଣିକିନା ଘରେ ମୁଁ ଟିଉସନ କରିଥିଲି ପିଲାମାନଙ୍କୁ ଟିଉସନ୍ କଲାବେଳେ ମୋତେ ବହୁତ ଭଲ ଲାଗୁଥିଲା ତାଙ୍କମାନଙ୍କୁ ପଢ଼େଇବାକୁ ତାଙ୍କମାନଙ୍କୁ ଯେଉଁ ଶିକ୍ଷା ମୁଁ ଦେଉଥିଲି ତ ଅଧିକ ପିଲା ହେଲେ ତ ମୋତେ ଇଛା ହେଲା କି ମୁଁ ଆଉ ଗୋଟିଏ କିଛି କରିବି ମୁଁ ନିଜର ପଇସା ଇନ୍କମ୍ କରିବାପାଇଁ ବି କିଛି ମାନେ ଘରେ ବସିକିନା ମୋତେ ବହୁତ ଇଏ ଲାଗୁଥିଲା ବୋଲି ମୁଁ ତାପରେ ଗୋଟେ ନର୍ସରି ସ୍କୁଲରେ ମୋର ପିଲାମାନଙ୍କୁ ପଢ଼େଇବା ପାଇଁ କି ସେଠି ଜଏନ୍ କଲି ସେ ସ୍କୁଲରେ ଏବେ ମୁଁ ଟିଚର ଅଛି ନର୍ସରି ସ୍କୁଲରେ ଆଉ ସେଇଠି ମୁଁ ପିଲାମାନଙ୍କୁ ମୋର ସକାଳ ସାତଟାରୁ ଏଗାରଟା ଯାଏକି ମୁଁ ତାଙ୍କମାନଙ୍କୁ ପଢ଼ାଉଛି ଆଉ ମୁଁ ମୋର ପଢ଼େଇବାରେ ବହୁତ ଖୁସି ଅଛି